ମୋତେ ଆମ ଗାଁ ପୋଖରୀରେ ସୁଇମିଂ କରିବାକୁ ବହୁତ ଭଲ ଲାଗେ କାରଣ ସେଠାରେ ବହୁତ ସ୍ୱଚ୍ଛ ପାଣି ଥାଏ ଓ ଛୋଟ ଛୋଟ ମାଛ ମଧ୍ୟ ଥାଆନ୍ତି ଯାହାକି ଆମେ ସେଠାରେ ବସି ପାଣିରେ ଗୋଡ଼ ଲମ୍ବେଇଲେ ସେମାନେ ଆସି ମୋ ଗୋଡ଼କୁ ଚାପୁଥାନ୍ତି ଓ ବଢ଼ିଆ ମଜା ଲାଗେ ତାହା ସେଇଥିପାଇ ମୋତେ ମୋ ସାଙ୍ଗମାନଙ୍କ ସହିତ ମୁଁ ଆମ ଗାଁକୁ ଗଲେ ମୁଁ ସାଙ୍ଗମାନଙ୍କ ସହିତ ସେଠାକୁ ପ୍ରତିଦିନ ଯାଏ ଆଉ ବହୁତ ମଜା ବହୁତ ମଜା ମଧ୍ୟ ଆସେ ମୋର ଇଚ୍ଛା କି ମୁଁ ସବୁଦିନ ପାଇଁ ଖାଲି ସେଇଠି ରହି ସେ ପୋଖରୀରେ ସୁଇମିଂ କରନ୍ତି ଆମ ଘର ଆମ ଅଞ୍ଚଳରେ କୌଣସି ନଦୀ କିମ୍ବା ଜଳାଶୟ ନାହିଁ କିନ୍ତୁ ମୁଁ ମୋର ମନେ ଅଛି ମୁଁ ପୁରୀ ଯାଇଥିଲି ଓ ସେଠାରେ ମୁଁ ବେଳାଭୂମିରେ ବହୁତ ଖେଳିଛି ବହୁତ ପହଁରିଛି ଓ ମୋତେ ବହୁତ ମଜା ଆସେ ସେଇଠି ମୁଁ ସେ ମୋତେ ସେଥିପାଇଁ ସେଇ ପୁରୀର ବେଳାଭୂମି ମୋତେ ଭଲ ଲାଗେ